ହ୍ୟାଲୋ ସାର୍ ନମସ୍କାର ମୁଁ ସ୍ମିତା ରାଣୀ କହୁଥିଲି ସାର୍ ମୋ ଯେଉଁ ପାସ୍ପୋର୍ଟଟା ଆପ୍ଲାଏ କରାହୋଇଥିଲା ସାର୍ କେବେ ଆସିବ ସାର୍ ଆଗ୍ରେ ତ ଅଫ୍ଲାଇନ୍ ମାଧ୍ୟମରେ ଆମେ ପାସ୍ପୋର୍ଟ ଆପ୍ଲାଏ କରୁଥିଲୁ ଆଉ ଆସିବା ପାଇଁ ମଧ୍ୟ ବହୁତ ଲେଟ୍ ହେଉଥିଲା ଏବେ ଅନଲାଇନ୍ ମାଧ୍ୟମରେ ବହୁତ ସୁବିଧା ହୋଇଛି କାହିଁକି ନା ମୋବାଇଲ୍ ମାଧ୍ୟମରେ ଆମେ ପାସ୍ପୋର୍ଟ ମଧ୍ୟ ଆପ୍ଲାଏ କରିଥାଉ ଆଉ ଅନଲାଇନ୍ ମାଧ୍ୟମରେ ମଧ୍ୟ କରିଥାଉ କାହିଁକିନା ଶୁଣିକି ବହୁତ ଖୁସି ଲାଗୁଛି ଅନଲାଇନ୍ ମାଧ୍ୟମରେ ଆପ୍ଲଏ କରିଥିଲେ ଜଲ୍ଦି ଆସୁଛି ବୋଲି ଟିକେ ଖୁସି ଲାଗୁଛି ଆଗରେ ହଇରାଣ ମଧ୍ୟ ହେଉଥିଲୁ ଅଫଲାଇନ୍ ମାଧ୍ୟମରେ ହୁଏତ ଆପ୍ଲାଏ କରିବା ପାଇଁ ବହୁତ ଦିନ ମଧ୍ୟ ଲାଗୁଥିଲା ଏବେ ଅନଲାଇନ୍ ମାଧ୍ୟମରେ ଟିକେ ଜଲ୍ଦି ହେଉଛି ସେଥିପାଇଁ ଶୁଣିକି ଖୁସି ଲାଗୁଛି ଆଉ ପାସ୍ପୋର୍ଟ ଆଉ ଆସିବା ପାଇଁ କେତେ ଦିନ ଲାଗିବ ସାର୍